ଭାରତୀୟ ଚଳଚ୍ଚିତ୍ର ହେଉଛି ଏକ ବହୁ ପ୍ରାଚୀନ ଚଳଚ୍ଚିତ୍ର ଏହା ମୋତେ ବହୁତ ଭାବରେ ଆକୃଷ୍ଟ କରିଛି ମୁଁ ଓଡ଼ିଆ ଚଳଚ୍ଚିତ୍ର ଓ ଧାରାବାହିକ ଦେଖିବାକୁ ବହୁତ ପସନ୍ଦ କରେ ଓ ମୋର ପ୍ରିୟ ଅଭିନେତା ଓ ଅଭିନେତ୍ରୀ ହେଉଛନ୍ତି ଉତ୍ତମ ମହାନ୍ତି ଓ ଅପରାଜିତା ମୁଁ ଛୋଟବେଳୁ ତାଙ୍କୁ ବଡ଼ ପରଦାରେ ଦେଖି ଆସିଛି ଓ ତାଙ୍କର ନୃତ୍ୟ କଳା ଓ ବହୁତ ଭଲ ଲାଗେ ଓ କୋଟି କୋଟି ଓଡ଼ିଶାଙ୍କ ଲୋକଙ୍କୁ ମଧ୍ୟ ଭଲଲାଗେ ଓ ମୋର ପ୍ରିୟ ଗାୟକ ହେଉଛନ୍ତି ଉଦିତ ନାରାୟଣ ମୁଁ ମଧ୍ୟ ତାଙ୍କୁ ଛୋଟବେଳୁ ତାଙ୍କ ଗୀତଗୁଡ଼ିକ ଶୁଣି ଆସିଛି ଓ କୋଟି କୋଟି ଭାରତୀୟ ମଧ୍ୟ ତାଙ୍କ ଗୀତକୁ ବହୁତ ଭଲଭାବରେ ପସନ୍ଦ କରନ୍ତି ଓ ତାଙ୍କୁ ସମ୍ମାନର ସହିତ ଲୋକମାନେ କୋଟି କୋଟି ଲୋକ ତାଙ୍କ ଗୀତ ଶୁଣି ବହୁତ ମନୋରଞ୍ଜନ କରନ୍ତି